ଆମ ଗାଁରେ କ୍ରୀଡ଼ା ହୁଏ ଆଉ ମଧ୍ୟ ଅଲଗାରେ ଅଲଗା ଜାଗାରେ ମଧ୍ୟ କ୍ରୀଡ଼ା ହୋଇଥାଏ ଆଉ ଏଥିରେ ହିଂସା ସମସ୍ୟାକୁ ରୋକିବା ପାଇଁ ଆମ ଗାଁରେ ଯଦି କେତେବେଳେ କ୍ରୀଡ଼ା ହେଉଥାଏ ଏଥିରେ ହିଂସା ହେଲେ ପ୍ରଥମେ ଆମ ଗାଁ ମୁଖିଆକୁ ବୁଝିଥାନ୍ତି କିମ୍ବା ଆମ ଆମେ ପୋଲିସକୁ ପ୍ରଥମେ କଲ୍ କରିଥାଉ ପୋଲିସ ଆସନ୍ତି ତାପରେ କ୍ରୀଡ଼ାରେ ବି ଯଦି ହିଂସା ହୋଇଥାଏ କ୍ରୀଡ଼ାରେ ଆମେ ସାଙ୍ଗେ ସାଙ୍ଗେ ତୁରନ୍ତ ଆମେ ପୋଲିସକୁ କଲ୍ କରୁ ଓ ପୋଲିସ ଜଲ୍ଦି ଆସିଯାଏ ଆଉ ଯେଉଁ ହିଂସାକୁ ଏ କେସ୍ଟାକୁ ରୋକିବା ପାଇଁ ସେ ମଧ୍ୟ ଚେଷ୍ଟା କରିଥାଏ ଆଉ ଆମ ପାଖରେ ଆମ ଗାଁ ପାଖରେ ପୋଲିସ ଷ୍ଟେସନ ହୋଇଥିବାରୁ ପୋଲିସ ଜଲ୍ଦି କଲ୍ କରୁ କରୁ ପଳେଇ ଆସେ ଆଉ ଆଉ ଆମକୁ କ୍ରୀଡ଼ାରେ ଏତେ ହିଂସା ମାନେ ଝଗଡ଼ା କରିବା ପାଇଁ ପଡ଼େ ନାଇଁ ଆମର ଏମିତି ସମସ୍ତେ ବି ହୁଏ ନାହିଁ ଆଉ ଆମ ଗାଁରେ ଏମିତି ହେଲେ ଆମ ଗାଁ ମୁଖିଆ ବୁଝନ୍ତି ତାପରେ ମଧ୍ୟ ଆମେ ପୋଲିସକୁ ଇନଫର୍ମ କରିଥାଉ ତାପରେ ପୋଲିସ ଆସିକି ଆକୁ ବୁଝାବୁଝି କରିଥାନ୍ତି